ବର୍ଷକ ବାର ମାସ ଓ ଛଅଟି ଋତୁ ହୋଇଥିଲେ ମଧ୍ୟ ଆମ ଅଞ୍ଚଳଗୁଡ଼ିକରେ ତିନୋଟି ଋତୁ ଅନୁଭୂତ ହୋଇଥାଏ ଆମେ ତିନୋଟି ଋତୁକୁ ଅନୁଭବ କରିଥାଉ ସେଗୁଡ଼ିକ ହେଉଛିି ଗ୍ରୀଷ୍ମ ଋତୁ ବର୍ଷା ଋତୁ ଏବଂ ଶୀତ ଋତୁ ବର୍ଷା ଋତୁରେ ବର୍ଷା ହୋଇଥାଏ ଶୀତ ଋତୁରେ ଶୀତ ହୋଇଥାଏ ଏବଂ ଗ୍ରୀଷ୍ମ ଋତୁରେ ଖରା ହୋଇଥାଏ ଏବଂ ଅନ୍ୟ ଋତୁଗୁଡ଼ିକ ଅନୁଭୂତ ହୋଇନଥାଏ ବସନ୍ତ ଋତୁ କେତେକ ପରିମାଣରେ ଆମେ ଅନୁଭବ କରିଥାଉ କିନ୍ତୁ ଯଥେଷ୍ଟ ପରିମାଣର ଅନୁଭୂତ ହୋଇନଥାଏ ଆମ ରାଜ୍ୟର ଜଳବାୟୁର ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ହେଲେ ଆମର ଭୌଗଳିକ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡ଼ିବ ଆମ ଅଞ୍ଚଳର ଉପକୂଳ ଅଞ୍ଚଳରେ ବହୁତ ଜୋରରେ ପବନ ବହିଥାଏ ଏବଂ ବନ୍ୟା ବାତ୍ୟା ମଧ୍ୟ ହୋଇଥାଏ ଯେମିତିକି ଆମର ପୁରୀ ସମୁଦ୍ର ପୁରୀ ପୁରୀରେ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ହେଉଚି ପୁରୀ ସେଠାରେ ବାତ୍ୟା ହେବା ସହ ବହୁତ ଝଡ଼ ମଧ୍ୟ ଆସିଥାଏ ଏବଂ ବହୁତ ଜୋରସେ ପବନ ବହେ ବହିଥାଏ କିନ୍ତୁ ଆମ ଆମ ଅଞ୍ଚଳରେ ଆମ ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ପରିମାଣରେ ପବନ ବହିନଥାଏ ଏବଂ ଏହି ଅଞ୍ଚଳରେ ଅଧିକ ମାତ୍ରାରେ ଖରା ହୋଇଥାଏ ଗ୍ରୀଷ୍ମ ଋତୁରେ ଅଧିକ ମାତ୍ରାରେ ଖରା ହୋଇଥାଏ ଏବଂ ଗରମ ଅନୁଭୂତ ହୋଇଥାଏ ଆମର ଭୁବନେଶ୍ୱରରେ ବୌଦ୍ଧରେ ବହୁତ ଖରା ହୋଇଥାଏ ଏଥିରେ ପଇଁଚାଲିଶି ଡ଼ିଗ୍ରୀ ସେଲସିୟସ୍ ତାପମାତ୍ରା ଅଛି ଆମ ବୌଦ୍ଧ ଜିଲ୍ଲାରେ ଏବଂ ଭୁବନେଶ୍ୱରରେ ଏଥିରେ ଖରା ହେବା ଦ୍ୱାରା ଲୋକମାନଙ୍କୁ ଝାଉ ମାରି ଦେଉଛି ବା ଅଂଶୁଘାତ ହେଉଛି ଯାହାଫଳରେ ବହୁତ ଲୋକ ଶାନ୍ତିରେ ଘରେ ରହିପାରୁନାହାନ୍ତି ଏବଂ ଶୀତ ଦିନଗୁଡ଼ିକରେ ଅତ୍ୟଧିକ ଥଣ୍ଡା ହେଉନାହିଁ ଯେତେ ମାତ୍ରାରେ ଥଣ୍ଡା ହେବା ଉଚିତ୍ ସେହି ମାତ୍ରାରେ ଶୀତ ଋତୁଗୁଡ଼ିକରେ ଥଣ୍ଡା ହେଉନାହିଁ ଆମ ଅଞ୍ଚଳଗୁଡ଼ିକରେ ଆମ ଅଞ୍ଚଳଗୁଡ଼ିକରେ ଠିକ୍ ସମୟରେ ବର୍ଷା ହେଉ ମଧ୍ୟ ହେଉନାହିଁ କାରଣ ଲୋକମାନେ ଗଛ କାଟି ଦେଉଛନ୍ତି ଗଛ କାଟିଦେବା ଫଳରେ ସଠିକ୍ ପରିମାଣରେ ଏବଂ ସଠିକ୍ ସମୟରେ ବର୍ଷା ହୋଇପାରୁନାହିଁ